ଆମର କୃଷକମାନେ ଯୋଉ ପଶୁପାଳନ କରନ୍ତି ଗୋପାଳନ କି ଛେଳି ଗୁହାଳ କି କୁକୁଡ଼ା ଫାର୍ମ ଯୋଉମାନେ କରନ୍ତି ସେମାନେ ଗୋଟେ ଉଚ୍ଚା ଜାଗାରେ ଘର ତିଆରି କରିବା ଆବଶ୍ୟକ ଗୁହାଳ ଯୋଉ କହନ୍ତି ଉଚ୍ଚା ଜାଗାରେ କରିବେ କ'ଣ ପାଣିଫାଣି ବର୍ଷା ହେଲେ ଜମିକି ରହିବନି ଯେହେତୁ ପଶୁଟା ଆମର ଠିକ୍ସେ ରହିପାରିବନି ମଶା ମାଛି ହେବ ଆଉ ସନ୍ତସନ୍ତିଆ ଜାଗା ହେଲେ ତା'କୁ ଟିକେ ଇଏ ଲାଗିବ ମାନେ ସେ ଛାଟିପିଟି ହେବେ ପଶୁମାନେ କାଦ ମଚମଚ ହେଲେ ସେଥିପାଇଁ ଆମେ ଗୋଟେ ଉଚ୍ଚା ଶୁଖିଲା ଜାଗାରେ ସେ ଘର କରିବା ଦରକାର ଆଉ ଏମିତି ଜାଲି କବାଟ ଲଗେଇଥିବ ଯେହେତୁ ବାହାର ପବନ ଯିବା ଆସିବା ଠିକ୍ସେ ହେଲେ ପଶୁ ପକ୍ଷୀ ମାନେ କ'ଣ କରିବେ ନା ଠିକ୍ସେ ଆମର ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବା କରିପାରିବେ ସେଥିପାଇଁ ଏଥିପ୍ରତି ଆମର କୃଷକମାନ ଧ୍ୟାନ ଦେବା ଆବଶ୍ୟକ